ହଁ ମୁଁ ପିଟି ଉଷାଙ୍କ ବିଷୟରେ ଶୁଣିଛି ଏବଂ ତାଙ୍କ ବହି ମଧ୍ୟ ମୁଁ ପଢ଼ିଛି ତାଙ୍କ ଖେଳକୁ ବି ମୋତେ ବହୁତ୍ ଭଲ ଲାଗେ ଭଲ ଲାଗେ ଏବଂ ତାଙ୍କର ବହୁତ୍ ବଡ଼ ଚମତ୍କାରିକ କ୍ରୀଡ଼ାଠୁ ବି ବହୁତ୍ ଭିନ୍ନ ତ ମୁଁ ବି ତାଙ୍କଠୁ ବହୁତ୍ କିଛି ଶିଖିଛି